ଭାରତୀୟ ଗଣମାଧ୍ୟମ ବହୁତ୍ ଭଲ କାରଣ ଆଜି ଗଣ ମାଧ୍ୟମ ନଥିଲେ ଲୋକମାନେ ହେଉ ନେତା ମନ୍ତ୍ରୀ ହେଉ ଯେଉଁଭଳି ଦୁରାଚାର କାମ କରୁଛନ୍ତି ସେଗୁଡ଼ିକ ସବୁ ଲୋକଲୋଚନକୁ ଆସନ୍ତା ନାହିଁ ଗଣତନ୍ତ୍ରକୁ ଆମ ଭାରତ ବର୍ଷରେ ଚତୁର୍ଥ ସ୍ତମ୍ଭର ସ୍ଥାନ ଦିଆଯାଇଛି ଏବଂ ଆମର ଏହି ସବୁ ଗଣତନ୍ତ୍ର ଭିତରେ ମୋତେ ବହୁତ ବହୁତ ପ୍ରକାର ବାସ୍ୟଲବ ସଠିକ ତଥ୍ୟ ସେମାନେ ଦେଖାନ୍ତି ଯେଉଁଟାକି ଆମେ ଦେଖିଲା ପରେ ସବୁ ବୁଝିପାରିଥାଉ ଏବଂ ଜାଣି ପାରିଥାଉ ସିଏ ମାନେ କାହାଠାରୁ ପଇସା କିମ୍ବା ଲାଞ୍ଚ ନେଇକି କୌଣସି ମୋତେ ଖବର ଦେଖାନ୍ତି ନାହିଁ ତେଣୁ ଗଣମାଧ୍ୟମ ରହିଛି ବୋଲି ଆମେ ଦୁନିଆଁ ବିଷୟରେ କିଛି ଜାଣି ପାରୁଛେ ଏବଂ ବୁଝିପାରୁଛେ ମୁଁ ବହୁତ ପ୍ରକାର ପ୍ରସିଦ୍ଧ ଖବରକାଗଜ ମଧ୍ୟ ଜାଣିଛି ଜେଉଁଟାକି ଆମର ସମ୍ବାଜ ସମ୍ବାଦ ସମାଜ ଆମର ପ୍ରମେୟ ଏଗୁଡ଼ାକ ଅନେକ ରହିଛି ଯେଉଁଥିରେକି ବହୁତ ଭଲ ଭଲ ଖବର ଦେଖାଏ ଆଉ ଯେଉଁ ଖବର ଆସେ ଯେଉଁଟାକି ଆମେ ପଢ଼ିଲେ ଦେଶ ଦୁନିଆଁ ବିଷୟରେ ଜାଣିପାରୁ ଏବଂ ଆମ ରାଜ୍ୟରେ ବା ଆମ ଜିଲ୍ଲାରେ କ'ଣ ହେଉଛି ତା' ବିଷୟରେ ମଧ୍ୟ ଆମେ ଜାଣିପାରୁ ଏବଂ ଆମ ମୁଁ ରହିଛି ଆମର ଓ ଟିଭି ନ୍ୟୁଜ୍ ଚ୍ୟାନେଲ୍ ଆମର କନକ ନ୍ୟୁଜ୍ ଚ୍ୟାନେଲ୍ ଆମର ଇ ଟିଭି ନ୍ୟୁଜ୍ ଚ୍ୟାନେଲ ଏହି ଭଳିଆ ଅନେକ ନ୍ୟୁଜ୍ ଚ୍ୟାନେଲ ରହିଛି ଯେଉଁମାନେ କି ସେମାନେ ଭଲ କାମ କରନ୍ତି କାମ କରିବା ଦ୍ଵାରା ଆମେ ସେ ଚ୍ୟାନେଲ ମାନଙ୍କରେ ମଧ୍ୟ ବହୁତ କିଛି ଦେଖିକି ଏବଂ ଶୁଣିକି ଆମେ ଦେଶ ଦୁନିଆଁ ବିଷୟରେ ଜାଣିପାରୁ କେଉଁଠି ଖରାପ କାମ ହେଉଛି କେଉଁଠି ଭଲ କାମ ହେଉଛି ଆଜି କେଉଁଠି ବର୍ଷା ହେବ କେଉଁଠି ପବନ ବହିବ କେତେ କିଲୋମିଟର ପବନ ଆସୁଛି ବାତ୍ୟା ଆସୁଛି ନା ନାହିଁ ତା' ବିଷୟରେ ଆମେ ଜାଣି ପାରୁଛେ ଏବଂ ସତର୍କ ମଧ୍ୟ ହୋଇପାରୁଛୁ